ଆମେ ଯେହେତୁ ଓଡ଼ିଆ ତ ଆମ ଓଡ଼ିଶାରେ ସାହିତ୍ୟକୁ ବା ଓଡ଼ିଶା ଓଡ଼ିଆ ଭାଷାକୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି ତ ମୁଁ ମୋର ବି ବହୁତ ଓଡ଼ି ସାହିତ୍ୟ ପସନ୍ଦ ମୁଁ ବି ଟେନଥ୍ରେ ବହୁତ ଭଲ ମାର୍କ ରଖିଥିଲି ସାହିତ୍ୟ ଉପରେ ଆଉ ପଛ କିଛି ଲୋକ ଅଛନ୍ତି ଯେଉଁଥିରେକି ପାଠପଢ଼ାରେ ସ୍ଥିର ସେମାନେ ଟିକିଏ ସାହିତ୍ୟ ବୁଝିପାରନ୍ତିନି ତ ତାଙ୍କୁ ଟିକିଏ ପ୍ରୋବ୍ଲେମ୍ ହୁଏ ବୁଝେଇବା ପାଇଁକି କିଛି କିଛି ଲୋକ ଅଛନ୍ତିକି ଯେଉଁଥିରେକି ସେମାନେ ଗଳ୍ପ ଆକାରରେ ନୁହେଁ କବିତା ଆକାରରେ ଶୁଣିବାକୁ ବା ପଢ଼ିବାକୁ ବହୁତ ଭଲପାଆନ୍ତି ତ ସାହିତ୍ୟ ବି ମୋର ବହୁତ ଭଲ ହଉଥିଲା ଆଣ୍ଡ୍ କିଛି ଲୋକ ସାହିତ୍ୟକୁ ବି ବହୁତ ଭଲ ପାଆନ୍ତି ସାହିତ୍ୟକୁ ସବୁଥିରେ ପ୍ରାଧାନ୍ୟ ରଖି ଦେଇଥାନ୍ତି ଆଣ୍ଡ୍ କିଛି କିଛି ଲୋକ ସାହିତ୍ୟକୁ ଅଲଗା ଇଏରେ ନିଅନ୍ତି ସାହିତ୍ୟକୁ ଅଣଦେଖା କରନ୍ତି କିନ୍ତୁ ଆଉ କିଛି କିଛି ଲୋକ ଅଛନ୍ତି ଯେଉଁଥିରେକି ସେମାନଙ୍କୁ ବହୁତ ଭଲ ଲାଗେ କବିତା ପଢ଼ିବାପାଇଁ ଶୁଣିବାପାଇଁ ଲେଖିବାପାଇଁ ମଧ୍ୟ ତ ଯେହେତୁ ଆମେ ଓଡ଼ିଶା ଓଡ଼ିଶାର ପ୍ରାଧାନ୍ୟ ସେଇ କବିତା ଉପରେ ବା ସାହିତ୍ୟ ଉପରେ ବେଶି ତାକୁ ଗୁରୁତ୍ଵ ଦେବୁ